ଇଲକ୍ଟ୍ରିକ୍ ଏପରି ଏକ ବିଦ୍ୟୁତ ଜନିତ ଯନ୍ତ୍ର ଯାହାଦ୍ୱାରା ମନୁଷ୍ୟମାନଙ୍କର ସବୁ କାମ ହୋଇପାରୁଛି ଆଗକାଳରେ ଲୋକମାନେ ଗାଁ ଗହଳିରେ ବିଦ୍ୟୁତର ବ୍ୟବହାର ଓ ବିଦ୍ୟୁତ କ'ଣ ଜାଣି ନଥିଲେ ସେମାନଙ୍କ ଜୀବନରେ ଇଲେକ୍ଟ୍ରିର କିଛି ବି ବ୍ୟବହାର ନଥିଲା ଏବଂ ଗାଁର ଲୋକମାନେ ଇଲେକ୍ଟ୍ରିର ବ୍ୟବହାର ନକରି ସବୁ କାମ ନିଜ ହିସାବରେ କରୁଥିଲେ ବର୍ତ୍ତମାନ ଯୁଗରେ ଇଲକ୍ଟ୍ରିକ୍ ଏତେ ମାତ୍ରାରେ ଦରକାର ଯେ ଇଲକ୍ଟ୍ରିକ୍ ନ ଥିଲେ ଲୋକେ ଏକ ମିନିଟ୍ ମଧ୍ୟ ଚଳିପାରନ୍ତି ନାହିଁ ଏବଂ ଇଲକ୍ଟ୍ରିକ୍ ଆମର ସବୁ କାମ ସହଜ ଏବଂ ବହୁତ ଜଲ୍ଦି କରିଦେଉଛି ଇଲକ୍ଟ୍ରିକ୍ ଆମ ପାଇଁ ଯେତେ ଭଲ ସେତେ ଖରାପ ଇଲକ୍ଟ୍ରିକ୍ ଦ୍ୱାରା ଲୋକମାନେ ଧୀରେ ଧୀରେ ଅଳସୁଆ ହେବାରେ ଲାଗିଲେଣି ଇଲକ୍ଟ୍ରିକ୍ ଯଦି ଆମେ ଓଦା ହାତରେ ଛୁଇଁବା ତାହେଲେ ଆମକୁ କରେଣ୍ଟ ଲାଗିଯାଏ କରେଣ୍ଟ ମାରୁଛି କରେଣ୍ଟର ମାରିବା ଦ୍ୱାରା ଅଧିକାଂଶ ଲୋକେ ମରିଯାଉଛନ୍ତି ଇଲକ୍ଟ୍ରିକ୍ ପୋଲ୍ ଗାଁ ଗହଳିରେ ଯେଉଁଠାରେ ଥାଏ ବର୍ଷାଦିନେ ଯଦି ପାଣି ହାତରେ ଯାଇ ଧରିଦେବା ତେବେ ଇଲକ୍ଟ୍ରିକ୍ ପୋଲ୍ ଆମକୁ କରେଣ୍ଟ ମାରିଦେଉଛି